ମୁଁ ଗୋଟେ ପର୍ଫ୍ୟୁମ୍ ପର୍ଫ୍ୟୁମ୍ ଅର୍ଡ଼ର୍ କରିଥିଲି ଯେଉଁ ପର୍ଫ୍ୟୁମ୍ଟା ମୋତେ ଏତେ ଭଲ ଲାଗିଲା ନାହିଁ ତାର ଯେଉଁ ତାର ଯେଉଁ ବାସ୍ନା ଥିଲା ସେ ବାସ୍ନା ସେତେ ବି ଭଲ ଥିଲା ନାହିଁ କାରଣ ବାସ୍ନାଟି ଟାସ୍ନା ହୋଇଗଲେ ଗ ଟିକେ ବାସ୍ନା ଅର୍ଡ଼ର୍ କରିଥିଲି ଯାହାର ଆସାମ ସେତେ ଭଲ ନ ଥିଲା ସେଥିପାଇଁ ମୁଁ ତା ଆଉ ଥରେ କ୍ୟାନସଲ୍ କଲି ଅର୍ଡ଼ର୍ କରି ଯେଉଁ ଆମେ ପରଫ୍ୟୁମ୍ ଅର୍ଡ଼ର୍ କଲୁ ଯାହା ଆମେ ଲେଖା ଥିଲା ତାହା ଆସିଲାଣି ଆମ ପାଖରେ ଏବଂ ଅଲଗା ଗୋଟେ ପରଫ୍ୟୁମ୍ ପଠାଇଦେବାରୁ ତା ଆମକୁ ଭଲ ଲାଗିଲା ନାହିଁ ତାହାର ଯେଉଁ